କୋଭିଡ଼୍ ନାଇଣ୍ଟିନ୍ ମହାମାରୀ ସମୟରେ ସମ୍ବଳର ବହୁତ ଅଭାବ ଦେଖାଗଲା ଆମ ପାଖ ଅଞ୍ଚଳ ଅଞ୍ଚଳମାନଙ୍କରେ ସମ୍ବଳର ବହୁତ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିଲା ପନିପରିବା ଖାଇବାକୁ ପନିପରିବାର ରେଟ୍ ମଧ୍ୟ ବଢ଼ିଗଲା କିଛି ଜିନିଷ କିମ୍ବା ପାଖରେ ପଇସା ମଧ୍ୟ ନଥିଲା ଟୀକାକରଣ ମଧ୍ୟ ଟୀକାକରଣ କେନ୍ଦ୍ର ମଧ୍ୟ ଆମ ଆମ ଅଞ୍ଚଳ ପାଖରୁ ବହୁତ ଦୂରରେ ଟୀକାକରଣ କେନ୍ଦ୍ର ଥିଲା ସେଇଠି ପର୍ଯ୍ୟାପ୍ତ ଟୀକା କରଣ କେନ୍ଦ୍ରମାନଙ୍କ ଥିଲା କୋଭିଡ଼୍ ନାଇଣ୍ଟିନ୍ ମହାମାରୀରେ ବହୁତ ଗୁଡ଼ିଏ ଅସୁବିଧାର ସମ୍ମୁଖୀନ ହୋଇଛୁ ସମ୍ମୁଖୀନ ହୋଇଛନ୍ତି ଲୋକମାନେ ନିଜ ଅଞ୍ଚଳରେ ସେହି କୋଭିଡ଼୍ ନାଇଣ୍ଟିନ୍ ମହାମାରୀ ସବୁଆଡ଼େ ବ୍ୟାପି ଯିବାରୁ ଅନେକ ଲୋକ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି ଲୋକମାନଙ୍କର ଟୀକା ଲୋକମାନଙ୍କ ପାଖରେ ଉଚିତ୍ ସମୟରେ ଟୀକା ନ ପହଞ୍ଚିବାରୁ କେତେ ଗୁଡ଼ିଏ ଲୋକ ମୃତ୍ୟୁବରଣ ମୃତ୍ୟୁବରଣ ମଧ୍ୟ କରିଛନ୍ତି କୋଭିଡ଼୍ ନାଇଣ୍ଟିନ୍ରେ ମୁଖ୍ୟତଃ ସମ୍ବଳର ଅଧିକ ପ୍ରଭାବ ପଡ଼ିଛି ଲୋକମାନଙ୍କ ଉପରେ ଯଦ୍ୱାରା ସେମାନେ ଖାଇବା ପାଇଁ ବିସ୍କୁଟ୍ ପ୍ୟାକଟ୍ବି କିଣିବା ପାଇଁ ତାଙ୍କ ପାଖରେ ପଇସା ନ ନଥିଲା କୋଭିଡ଼୍ ନାଇଣ୍ଟିନ୍ ମହାମାରୀ ସମୟରେ ସମ୍ବଳର ଅଭାବ ଲୋକମାନଙ୍କ ଉପରେ ବେଶୀ ପ୍ରଭାବିତ କରିଥିଲା ସେହି ସମୟରେ ତାଙ୍କ ପାଖରେ ଟୀକା ମଧ୍ୟ ଉଚିତ୍ ସମୟରେ ପହଞ୍ଚି ପାରୁନଥିଲା ଟୀକାକରଣ କେନ୍ଦ୍ର ମଧ୍ୟ ସେହି ଅଞ୍ଚଳମାନଙ୍କରୁ ମାନଙ୍କ ପାଖରୁ ବହୁତ ଦୂରରେ ଥିଲା ଯୋଦ୍ୱାରା ସେଇଠି ବେଳକୁ ଲୋକମାନଙ୍କର ମୃତ୍ୟୁ ମଧ୍ୟ ହେଇଯାଉଥିଲା କୋଭିଡ଼୍ ନାଇଣ୍ଟିନ୍ରେ ସମ୍ବଳର ଏତେ ଅଭାବ ଦେଖାାଗଲା ଯେ ଲୋକମାନେ କିଛି ଜିନିଷ ଖାଇବାକୁ ମଧ୍ୟ ସେହି ସମୟରେ ପାଉନଥିଲେ ସେହି ଅଞ୍ଚଳ ଲୋକମାନେ ପନିପରିବା କିଣିବା ପାଇଁ ମଧ୍ୟ ତାଙ୍କ ପାଖରେ ପଇସାର ଅଭାବ ଦେଖାଗଲା ଏବଂ ଟୀକା ତାଙ୍କ ପାଖରେ ପହଞ୍ଚି ପାରୁନଥିଲା ଟୀକାକରଣ କେନ୍ଦ୍ର ମଧ୍ୟ ନିଜ ଅଞ୍ଚଳରୁ ଦୂରରେ ସେହି ଟୀକାକରଣ କେନ୍ଦ୍ର ଥିଲା